ବତିଶହଜାର ଦୁଇଶହ ସଇଁତିରିଶି ଏକତିରିଶ ହଜାର ଆଠଶହ ପନ୍ଦର ଅଣତିରିଶ ହଜାର ଚାରି ଶହ ସତୁରୀ ଅଠର ହଜାର ତିନି ଶହ ଛତିଶ ସତର ହଜାର ପାଞ୍ଚଶହ ଆଠ